ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଚାଷ କରାଯାଏ ଖାଦ୍ୟ ସାମଗ୍ରୀ ପନିପରିବା ଆମ ଅଞ୍ଚଳରେ ଯେଉଁ ମୁଗଚାଷ ବିରିଚାଷ ପନିପରିବା ବାଇଗଣ କୋବି ଏହିସବୁ ଚାଷ ଧାନଚାଷ ହୁଏ ଏବଂ ସୋରିଷ ଚାଷ ହୁଏ ହରଡ଼ ଚାଷ ହୁଏ ସୂର୍ଯ୍ୟମୁଖୀ ଚାଷ ହୁଏ ଆଉ ରାଶିଚାଷ ମଧ୍ୟ ହୁଏ ମାଛ ଚାଷ ମଧ୍ୟ ପୋଖରୀ ଅଛି ମାଛ ଛଡ଼ାଯାଏ ଆଉ ଚାଷୀମାନେ ଆଉ ରବିଋତୁରେ ଆଉ ଶୀତଋତୁରେ ବର୍ଷାଋତୁରେ ଧାନଚାଷ କରନ୍ତି ଯେଉଁ ଉନ୍ନତ ଧରଣର ଧାନ ସବୁ ରହିଛି ଯେତେପ୍ରକାରର ଧାନ ଆଉ ହଜାର ଏକ ହେଲା ଆଉ ଚମ୍ପା ହେଲା ଆମର ସ୍ୱର୍ଣ୍ଣଧାନ ହେଲା ପାରିଜାତ ହେଲା ଜମି ନେଇ ଯେଉଁ ଧାନଟା ରୋଇଲେ କିମ୍ବା ବୁଣାବୁଣି କଲେ ଭଲ ଆୟ ହେବ ସେ ଧାନ ଚାଷ କରନ୍ତି ଆଉ ଚୈତ୍ର ବୈଶାଖ ମାସରେ ଯେଉଁ ବୈଶାଖ ମାସରେ ଯେଉଁ ଖରା ସିଜିନିରେ ଆଉ ମୁଗଚାଷ ମଧ୍ୟ କରନ୍ତି ଆଉ ମୁଗ ମଧ୍ୟ ଭଲଭାବରେ ହୁଏ ଆଉ ଯେଉଁ ଛୋଟ ଉପନଦୀ ନାଳ ରହିଛି ପାଖରେ ଯେଉଁ ଚାଷ ଜମି ଅଛି ସେଠାରେ ବାଇଗଣ କୋବି ଝୁଡ଼ଙ୍ଗ କଲରା ଏହିସବୁ ଯାବତୀୟ ଭେଣ୍ଡି ଏସବୁ ଟମାଟର ଏସବୁ ପନିପରିବା ମଧ୍ୟ ହୁଏ